ବାର ହଜାର ତିନି ଶହ ପଇଁଚାଳିଶି ତେର ହଜାର ଚାରି ଶହ ଛପନ ବାର ହଜାର ତିନଶହ ଷାଠିଏ ତେର ହଜାର ଚାରି ଶହ ପଚାଶ ବାର ହଜାର ତିନି ଶହ ଚାଳିଶି